ହଁ ମୁଁ ରୋଷେଇ ପ୍ରତିଯୋଗିତାରେ ଥରେ ଆମ ଗ୍ରାମରେ ଗୋଟେ ରୋଷେଇ ପ୍ରତିଯୋଗିତା ହେଇଥିଲେ ସେଇ ରୋଷେଇ ପ୍ରତିଯୋଗିତାରେ ମୁଁ ଥରେ ଭାଗ ନେଇଥିଲି ସେଇ ପ୍ରତିଯୋଗିତାରେ ବହୁତ ଲୋକମାନେ ମଧ୍ୟ ଭାଗ ନେଇଥିଲେ ହେଲେ ମୁଁ ସେ ପ୍ରତିଯୋଗିତାରେ ସେକେଣ୍ଡ ହେଇଥିଲି କେବେ ୟୁଟ୍ୟୁବ୍ରେ ଭିଡ଼ିଓ ପୋଷ୍ଟ କରିନି କିନ୍ତୁ ମୁଁ ରୋଷେଇ କରି ପ୍ରତିଯୋଗିତାରେ ସେକେଣ୍ଡ ହେଇଥିଲା ଏବଂ ସମସ୍ତଙ୍କୁ ମୋର ରୋଷେଇ ବହୁତ ଭଲ ଲାଗିଥିଲା ଘରେ ବି ମୁଁ ରୋଷେଇ କରେ ସମସ୍ତଙ୍କୁ ବହୁତ ଭଲ ଲାଗେ ତା'ପରେ ମ୍ୟାରେଜ୍ ହେଲା ପରେ ବି ମୁଁ ଘରେ ବହୁତ ପ୍ରକାର ରୋଷେଇ କରେ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ ବହୁତ ପ୍ରକାର ଡିସ୍ ରୋଷେଇ କରି ମୁଁ ଫଟୋ ସର୍ଚ୍ଚ କରି ଷ୍ଟାଟସ୍ ମଧ୍ୟ ରଖେ ହେଲେ ସମସ୍ତେ ଦେଖି ମୋ ସାଙ୍ଗ ବଢ଼ିଆ ଦେଖାଯାଉଛି ଆଉ ଘରେ ମଧ୍ୟ ସମସ୍ତେ ଖାଇକରି କହନ୍ତି ହଁ ଭଲ ହେଇଛି ସମସ୍ତେ ମୋ ରୋଷେଇ ଖାଇକରି ସମସ୍ତେ ଭଲ କୁହନ୍ତି ଯେ ହଁ ଭଲ ଲାଗୁଛି ଭଲ ରୋଷେଇ ହେଇଛି କିନ୍ତୁ କେବେ ପୋଷ୍ଟ କରିନି ଭିଡ଼ିଓ କିନ୍ତୁ ମୋର ସୋ'ରେ ପ୍ରତିଯୋଗିତାରେ ଭାଗ ନେଇଥିଲି